ପାଞ୍ଚ ଜାନୁଆରୀ ଦୁଇ ହଜାର ବାଇଶି ଦଶ ମାର୍ଚ୍ଚ ଦୁଇ ହଜାର ତେଇଶି ପନ୍ଦର ଏପ୍ରିଲ ଦୁଇ ହଜାର ତେଇଶି ଅଠର ଡିସେମ୍ବର ଦୁଇ ହଜାର ତେଇଶି ଏକ ଜାନୁଆରୀ ଦୁଇ ହଜାର ଚବିଶି